ମୋ' ପାଇଁ କଠିନ ରେସିପିଟି ହେଲା ବିରିୟାନୀ ମୁଁ ଯେତେ ଚେଷ୍ଟା କଲେ ମଧ୍ୟ ବିରିୟାନୀ ଖାଇବା ବନାଇପାରୁନାହିଁ ମୁଁ ମୋ' ସାଙ୍ଗ ଘରକୁ ଯାଇଥିଲି ସେମାନେ ବିରିୟାନୀ ଖାଇବାକୁ ଦେଇଥିଲେ ତାଙ୍କ ଖାଇବାଟା ବହୁତ ଟେଷ୍ଟି ଲାଗିଥିଲା କିନ୍ତୁ ମୁଁ ଯେତେ ଚେଷ୍ଟା କଲେ ବି ତିଆରି କରିପାରୁନାହିଁ ମୁଁ ମୋବାଇଲ୍ ୟୁଟ୍ୟୁବ୍ ମାଧ୍ୟମରେ ଦେଖିଦେଖି ମଧ୍ୟ ତିଆରି କରିଛି କିନ୍ତୁ ସେଭଳି ସ୍ୱାଦ ପାଉନାହିଁ କେଉଁଥିରେ ଲୁଣିଆ ହୋଇଯାଉଛି ତ କେଉଁଥିରେ ପୋଡ଼ିଯାଉଛି ତ କେଉଁଥିରେ ମସଲା ଅଧିକ ହୋଇଯାଉଛି ଏହିପରି ବହୁତ ଅସୁବିଧା ଦେଖାଯାଉଛି ମୁଁ କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତିଆରି କରି ପାରୁନାହିଁ